ବୁଲିବା ସମସ୍ତଙ୍କୁ ପସନ୍ଦ ହୋଇଥାଏ ଏହା ମଧ୍ୟ ମୋତେ ବହୁତ ଭଲଲାଗିଥାଏ ଯେହେତୁ ଆମେ ଓଡ଼ିଆ ଆମ ଓଡ଼ିଶାରେ ମଧ୍ୟ ବହୁତ ପର୍ଯ୍ୟଟନସ୍ଥଳୀ ରହିଅଛି ଇତି ମଧ୍ୟରୁ ପ୍ରଥମତଃ ଜଗନ୍ନାଥ ଧାମ ପୁରୀ ଯାହା ଆମେ ଓଡ଼ିଆ ଆମ ମହାପ୍ରଭୁଙ୍କ ବିନା ଆମେ କିଛି ନୁହେଁ କେହି ନୁହେଁ ସେହି ବେଳାଭୂମିରେ ଥରେ ବୁଲି ଆସିଲେ ଆମ ମନ ବହୁତ ଭଲ ଲାଗିଥାଏ ମନରେ ଥିବା ସମସ୍ତ ଦୁଃଖ କଷ୍ଟ ଯେମିତି ମହାପ୍ରଭୁଙ୍କ ଦୟାରେ ମନର ସବୁ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ ବୋଲି ଆମେ ଭାବିଥାଉ ଦ୍ଵିତୀୟତଃ ଦେଖିବାକୁ ଗଲେ ଅଶୋକଝର ଯାହାକି ସୁକିନ୍ଦାରେ ଅବସ୍ଥାନ କରିଛି ଏହା ସତରଶହ ମସିହା ପୂର୍ବରୁ ହୋଇଥିବାରୁ ଏଠାକୁ ବହୁତ ଲୋକ ଆସିଥାନ୍ତି ଏହା ଏକ ପର୍ଯ୍ୟଟନସ୍ଥଳୀ ଅଟେ ତୃତୀୟତଃ ମା' ବିରଜା କ୍ଷେତ୍ର ଯାଜପୁର ଜିଲ୍ଲା ସ୍ଥିତ ବିରଜାରେ ମା' ବିରଜା ଅବସ୍ଥାନ କରିଛନ୍ତି ମା' ବିରଜାଙ୍କ ପାଖକୁ ବହୁତ ଶ୍ରଦ୍ଧାଳୁ ବହୁତ ଭକ୍ତ ଆଉ ବହୁତ ମନରେ ବହୁତ କିଛି ଦୁଃଖକଷ୍ଟ ଆଣି ଆସିଥାନ୍ତି ସେମାନଙ୍କର ମନରେ ବିଶ୍ୱାସ ଭରସା ଅଛି କି ମା' ବିରଜାଙ୍କ ପାଖକୁ ଗଲେ ମନରେ ସେତିକି ବିଶ୍ୱାସ ରଖିକି ଗଲେ ଏହାସବୁ ପୂର୍ଣ୍ଣ ହୋଇଥାଏ